ପୋଷାକ ଧୋଇବା ସମୟରେ ଆମେମାନେ ସେହି ପୋଷାକକୁ ଭଲ ଭାବରେ ସଫା କରିଥାନ୍ତୁ ଏବଂ ଏହା କରିବା ଦ୍ୱାରା ଏହା ଗୋଟିଏ ଗଛ ତଳରେ ସୁଖାନ୍ତୁ ଗଛ ତଳେ ସୁଖାଇବା ଦ୍ୱାରା ତାହା ଭଲଭାବରେ ଶୁଖିଥାଏ ଏବଂ ଏହା ନଷ୍ଟ ହୋଇନଥାଏ ଏହା ଦୀର୍ଘ ଦିନ ଧରି କିମ୍ବା ଅଧିକ ସମୟ ସେ ପୋଷାକ ଭଲ ଭାବରେ ରହିଥାନ୍ତି ଏବଂ ଏହା ରହିବା ଦ୍ୱାରା ତାହା ସେ ବ୍ୟକ୍ତି ଭଲରେ ବ୍ୟବହାର କରିଥାଏ ଏହା ଏକ ପ୍ରକାର ଗୋଟେ ସୁବିଧା ସୁଯୋଗ ଏହା କପଡ଼ା ନଷ୍ଟ ନ ହୋଇଥାଏ କିମ୍ବା ସେ ପୋଷାକ ନଷ୍ଟ ହୋଇନଥାଏ ପୋଷାକକୁ ଭଲ ଭାବରେ ଧୋଇଥାଉଁ ଏବଂ ଏହା ଧୋଇବା ଦ୍ୱାରା ଗୋଟିଏ ଶୁଖାନ୍ତୁ ହେ ଶଖାଇବା ଦ୍ୱାରା ସେ ପୋଷାକ ବହୁତ ଦିନ ଧରି ରହିଥାଏ ନଷ୍ଟ ହୋଇନଥାଏ